ଆମେ ଓଡ଼ିଶାରେ ରହୁଛୁ ଆମର ମାତୃଭାଷା ଓଡ଼ିଆ ଆମ ଆଖପାଖ ଅଞ୍ଚଳରେ ମଧ୍ୟ ସମସ୍ତେ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି ସମସ୍ତେ ଓଡ଼ିଆରେ ପାଠ ପଢ଼ନ୍ତି ଓଡ଼ିଶା ହେଉଛନ୍ତି ଓଡ଼ିଆ ଓଡ଼ିଆ ଭାଷା ବହୁତ ଭଲ ଲାଗେ ଆଉ ଆମେ ଯେଉଁଠି ବି ଯାଉନା କାହିଁକି ରାସ୍ତାଘାଟରେ ସମସ୍ତେ ଓଡ଼ିଆରେ କଥା ହୁଅନ୍ତି ଆମ ଆମର ଏବେ ଇଂରାଜୀରେ କଥା ହୁଅନ୍ତି ବହୁତ ଲୋକ ବାକି ଆମର ମାତୃଭାଷା ହେଉଛି ଓଡ଼ିଆ ଆମେ ଯଦି ଓଡ଼ିଆ ଭଲସେ ନ ଜାଣିବା ତାହେଲେ ଆମେ କେଉଁଠି ବି ଯାଇକି ଭଲରେ ରହିପାରିବା ନାହିଁ କାହିଁକିନା ସବୁ ଜାଗାରେ ସମସ୍ତେ କିଛି ନ ଭାଷା ଜାଣିଲେ ମଧ୍ୟ ଓଡ଼ିଆ ଭାଷା ସମସ୍ତେ ଜାଣିଛନ୍ତି ସେଇଥିପାଇଁ ଓଡ଼ିଆ ଭାଷା ଅଧିକ ଗୁରୁତ୍ୱ ଦେବା ଦରକାର